ମୁଁ ମୋର ପିଲାବେଳେ ସ୍କୁଲରେ ପଢ଼ିଲା ସମୟରେ ସ୍କୁଲର ଆଗରେ ଥିବା ପଡ଼ିଆରେ ଦୌଡ଼ୁଥିଲି ଏବଂ ସାଙ୍ଗମାନଙ୍କ ସାଥିରେ ଖେଳୁଥିଲି ସେ ଖେଳିଲା ସମୟରେ ମୋର ଗୋଟିଏ ସାଙ୍ଗ ମୋତେ ଗୋଡ଼ାଉଥିଲା ମୁଁ ଆଗରେ ଦୌଡ଼ୁଥିଲି ସେ ମୋ ପଛରେ ଦୌଡ଼ୁଥିଲା ସେହି ସମୟରେ ମୁଁ ତାକୁ ଦେଖିଦେଲା ବେଳକୁ ସେ କେତେ ଦୂରରେ ଅଛି ବୋଲି ଆଗକୁ ଆଉ ମୋର ଲକ୍ଷ୍ୟ ନଥିଲା ସେ ଗୋଟିଏ ବଡ଼ ପଥରକୁ ମୁଁ ଝୁଣ୍ଟି ଦେଇଥିଲି ସେହି ଝୁଣ୍ଟିଦେଲି ଯେଉଁ ସମୟରେ ମୋ ନଖଟି ବାଁ ଗୋଡ଼ର ନଖଟି ଉଠିଯାଇଥିଲା ଏବଂ ମୋତେ ବହୁତ କଷ୍ଟ ବି ହୋଇଥିଲା ଆଉ ବହୁ ଜୋରରେ ରକ୍ତ ବାହାରିଥିଲା ତାକୁ ମୁଁ ଠିକ କରିବା ପାଇଁ ସାଙ୍ଗେ ସାଙ୍ଗେ ଆମ ଗାଁ ଗହଳି ମାନଙ୍କରେ ଦେଶୀ ଔଷଧ ବ୍ୟବହାର ହୋଇଥାଏ ପ୍ରଥମେ ପୋକଶୁଙ୍ଘା ବୋଲି ଗୋଟିଏ ଗଛ ଥିଲା ସେ ଗଛର ପତ୍ରକୁ ହାତରେ ମେନ୍ଥି ମୁଁ ସେହି କ୍ଷତ ଯାଗାରେ କିନି ଦେଇଦେଲି ଏବଂ ଘରକୁ ଆସିଲି ହେରି ଘରଲୋକ ମୋତେ ଆମ ଗାଁ ପାଖରେ ଥିବା ଗୋଟିଏ ଛୋଟ ମେଡ଼ିକାଲ ଅଛି ଯେଉଁଟା ତାରିଆ ମେଡ଼ିକାଲ ସେ ମେଡ଼ିକାଲକୁ ମୋତେ ନେଇଯାଇଥିଲେ ସେଠି ଡାକ୍ତର ମୋ ଗୋଡ଼ ଦେଖି ତାକୁ ପ୍ରଥମେ ସଫା କରିଥିଲେ ତାପରେ ବ୍ୟାଣ୍ଡେଜ କଲେ ତା'ପରେ ମୋତେ ଗୋଟିଏ ଟିଟନାଷକ ଦେଇଥିଲେ ଏବଂ କିଛି ମେଡ଼ିସିନ ଦେଇ ଘରକୁ ଛାଡ଼ି ଦେଇଥିଲେ ପାଞ୍ଚ ସାତ ଦିନ ଗଲା ପରେ ସେ ଯାଗାଟି ବହୁତ ଭଲ ହୋଇଗଲା ଏବେ ସେ ଯାଗାଟି ଯଦି ମୁଁ ଅଧିକା ସମୟ ଦୌଡ଼ିବାକୁ ଚେଷ୍ଟା କରୁଛି କିମ୍ବା ଚାଲିବା ପାଇଁ ଚେଷ୍ଟା କରୁଛି ବେଳେବେଳେ କଷ୍ଟ ହେଉଛି ସେ ଯାଗାଟି ଏହିଭଳି ମୁଁ ମୋ କ୍ଷତ ଯାଗାକୁ ପରିଚାଳନା କରିଥିଲି ଅବା ଭଲ ବି କରିଥିଲି